ଆମ ଓଡ଼ିଶାର ଲୋକମାନେ ଖାଦ୍ୟକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି ସେମାନେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରି ନିଜେ ଖାଇଥାନ୍ତି ଏବଂ ଅନ୍ୟମାନଙ୍କୁ ଖୋଇଥାନ୍ତି ଆମ ରାଜ୍ୟରେ ଖାଦ୍ୟ ମୁଖ୍ୟତଃ ଦୁଇ ପ୍ରକାର ରେ ବିଭକ୍ତ ହୋଇଥାଏ ଯଥା ଆମିଷ ଓ ନିରାମିଷ ଏନ୍ତି ଅଧିକାଂଶ ଲୋକ ଆମିଷ ଖାଇଥାନ୍ତି ସେମାନେ ଆମିଷର ମୁଖ୍ୟତଃ ମାଛକୁ ଗୁରୁତ୍ୱ ଦେଇଥାନ୍ତି ମାଛ ଧରିବା ପାଇଁ ଆମ ରାଜ୍ୟରେ କେତେକ ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକେ ବସବାସ କରିଥାନ୍ତି ସେମାନଙ୍କ ମଧ୍ୟରେ କେଉଟ ଧୀବର ଆଦି ଜାତିର ଲୋକେ ଥାଆନ୍ତି ସେମାନେ ମାଛ ଧରି ତାହାକୁ ବଜାରରେ ବିକି ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିଥାନ୍ତି ସେମିତି ସେମାନେ ମାଛ ଧରିବା ମଧ୍ୟ କିଛି ସହଜ କାମ ନୁହେଁ ମାଛ ଧରିବା ବଲେ ବହୁତ କିଛି ସମ୍ମୁଖୀନ ହେବାକୁ ପଡ଼ିଥାଏ ବେଳେବେଳେ ଏମିତି ପରିସ୍ଥିତି ଆସିଛି ମାଛ ଧରିଯିବା ବି ସମ୍ଭବପୁର ହୁଏ ନାହିଁ ସେମିତି ମାଛ ଧରି ଗଲା ବେଳେ ବେଳେବେଳେ ବନ୍ୟା ବାତ୍ୟା ଇତ୍ୟାଦିର ଆହ୍ୱାନ ବି ଆସିଥାଏ ସେମିତି ଆମେ ଥରେ ମାଛ ଧରିବାକେ ବାତ୍ୟା ଆସିଥିଲା ପବନ ବହୁତ ଜୋରେ ହେଉଥିଲା ଆମେ ମାଛ ମାରିବା ବଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲୁ ଯେମିତି ଜାଲ ପକାଇବା ବେଲେ ଜାଲ ଗୁଡ଼ିକ ଠିକସେ ପଡ଼ୁନଥିଲା ଏବଂ ପବନ ଯୋଗୁ ଆମକୁ କିଛି ଦେଖାଯାଉନଥିଲା ପୁଣି ପାଣି ପବନ ଯୋଗୁ ଲହଡ଼ି ମାରୁଥିଲା ତ ଆମେ ସେଇ ସମୟରେ ମାଛ ମାରିବାଟାକୁ ଭାରି କଷ୍ଟ ହେଇଥିଲା କିନ୍ତୁ ତାହାର ମୁକାବିଲା ଆମେ କରୁଥିଲୁ ଏମିତି ସେ ଜାଲ କେନ୍ତି ଭଲ ଭାବରେ ଯିବ ତାର୍ ବ୍ୟବସ୍ଥା କେ ଦୁଇ ସାଇଡ଼୍ରେ ଯାହା ଲୋକ ଧରି ଆମେ ମାଛ ମାରିଥିଲୁ ଏବଂ ଖୁବ୍ ସାବଧାନ୍ ସାବଧାନତାର ସହକାରେ ଅନେକ ଗୁଡ଼ିଏ ମାଛ ମାରିଥିଲୁ